ହ୍ୟାଲୋ ଆପଣ ସ୍ବିଗରୁ କହୁଛନ୍ତି କି ମୋର କିଛି ଖାଦ୍ୟ ଅର୍ଡ଼ର କରିବାର ଥିଲା ମୁଁ କିଛି ଖାଦ୍ୟର ତାଲିକା ପ୍ରସ୍ତୁତ କରିଛି ଆପଣଙ୍କୁ ଦେଇ ପାରିବି କି ହଁ ଲେଖନ୍ତୁ କିଛି ବିରିୟାନୀ ଦୁଇ ପ୍ଲେଟ୍ ମଟର ପନିର ଗୋଟିଏ ପ୍ଲେଟ୍ ଡାଲ୍ଫ୍ରାଏ ଗୋଟିଏ ପ୍ଲେଟ୍ ଛତୁ ଚିଲ୍ଲି ଗୋଟିଏ ପ୍ଲେଟ ହଁ ଏତିକି ଆବଶ୍ୟକ ହଁ ଏଇଠି ଖାଇବା ପାଇଁ କୌଣସି ବାସନ ର ସୁବିଧା ନାହିଁ ତେଣୁ ଆପଣ କିଛି ଡିସପୋସାଲ ଥାଳି କଣ୍ଟାଚାମଚ ଓ ଗ୍ଲାସ୍ର ବ୍ୟବସ୍ଥା ସେହି ଖାଇବା ସାଙ୍ଗରେ କରି ଦେଇଥିବେ ହଁ ଖୁବ୍ ଶୀଘ୍ର ପହଞ୍ଚାଇଲେ ମୁଁ ଖୁସି ହେବି ଓକେ ଧନ୍ୟବାଦ